ମୁଁ ଭାବୁଛି ମୋ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖିବା ଦରକାର କାରଣ ଆମର ମାତୃଭାଷା ଓଡ଼ିଆ ଆମେ ଓଡ଼ିଆ ଆମର କଥାବାର୍ତ୍ତା ମଧ୍ୟ ଓଡ଼ିଆ ଆମେ ଯେଉଁଠିକି ଯିବୁ ଆମେ ଓଡ଼ିଆରେ ହିଁ କଥାବାର୍ତ୍ତା ହୋଇଥାଉ ସେଥିପାଇଁ ଓଡ଼ିଆ ଭାଷା ଆମର ନିହାତି ଦରକାର ଯଦି ଇଂଲିଶ ମିଡ଼ିୟମ୍ ପିଲାମାନେ ଇଂଲିଶ ପଢ଼ୁଛନ୍ତି ସେମାନେ ଓଡ଼ିଆ କହି ପାରୁନାହାନ୍ତି ଯେହେତୁ କି ଆମକୁ ବହୁତ ଅସୁବିଧା ହେଉଛି ସେଥିପାଇଁ ଆମ ପିଲାମାନଙ୍କୁ ତିନୋଟି ଭାଷା ଜାଣିବା ନିହାତି ଦରକାର ଓଡ଼ିଆ ହିନ୍ଦୀ ଇଂଲିଶ ସେମାନେ ଯଦି ବାହାରକୁ ଯାଆନ୍ତି ତା'ହେଲେ ସେଠାରେ ଓଡ଼ିଆ କୁହନ୍ତି ନାହିଁ ଓଡ଼ିଆ ମଧ୍ୟ କେହି ବୁଝନ୍ତି ନାହିଁ ସେଥିପାଇଁ ଆମକୁ ମଧ୍ୟ ଅସୁବିଧା ହୋଇଥାଏ ଆମର ଭାଷା ସହିତ ଅନ୍ୟ ଭାଷାକୁ ବି ଶିଖିବା ଦରକାର